ଚାଷରେ ଆମେ ସାଧାରଣତଃ ଧାନ ମାଣ୍ଡିଆ ମୁଗ ଏସବୁ ଜିନିଷ ଆମେ ଚାଷ କରିଥାଉ ଏଥିପାଇଁକି ଆମ ଗ୍ରାମରେ ବା ଆମ ଘରେ ଆମେ ଯୋଡ଼ିଏ ବଳଦ ଆମେ ଯୋଗେଇଥାଉ ବଳଦ ମାଧ୍ୟମରେ ଚାଷ କରିଲେ ଟିକିଏ କଷ୍ଟ ହୁଏ କିନ୍ତୁ ପରିଶ୍ରମ ଅଧିକ ପଡ଼େ ଆଜି କାଲି ବିଭିନ୍ନ ପ୍ରକାର ଯନ୍ତ୍ରପାତି ସବୁ ବାହାରିଲାଣି ତା ମାଧ୍ୟମରେ ଟ୍ରାକଟର ପାୱାର ଟିଲର ଏଆ ମାଧ୍ୟମରେ ଆମେ ଚାଷ କରୁ ଏବଂ ମାଟି ମଧ୍ୟ ଗୁଣ୍ଡ ହୁଏ ହଁ ଚାଷ ବାସ ମଧ୍ୟ ଭଲ ହୁଏ ଅସୁବିଧା କିଛି ହୁଏ ନାହିଁ ତେଣୁ ଚାଷ କରିବାକୁ ଗଲେ ଆଜି କାଲି ଟ୍ରାକଟର ବା ପାୱାର ଟିଲର ମାଧ୍ୟମରେ ଚାଷ କରିଲେ ବହୁତ ଉନ୍ନତ ପରିମାଣର ଚାଷ ମଧ୍ୟ ଆମେ କରିପାରିବା